ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ଛକ ଅଛି ଗୋଟିଏ ଢେଙ୍କାନାଳରେ ସେହିଠି ଦଶ ରୁ ବାରଟା ଖଣ୍ଡେ ଦୋକାନ ଅଛି ସେଥିରେ ଶାଢ଼ୀ ଡ୍ରେସ୍ ଗ୍ରୋସେରୀ ସୁନା ଦୋକାନୀ ବାସନ ଦୋକାନ ଏମିତିକି ଦଶ ବାରଟା ଦୋକାନ ଅଛି ଖାଇବାକୁ ସବୁ ଜିନିଷ ଢେଙ୍କାନାଳରେ ପ୍ରସିଦ୍ଧ ହେଉଛି ବରା ବରା ବି ସେହିଠି ମିଳେ ଖାଇବାକୁ ପ୍ରସିଦ୍ଧ ଆଉ ଢେଙ୍କାନାଳ ଜିଲ୍ଲାରେ ହେଉଛି ସବୁ ଦେଖିବାକୁ ବଢ଼ିଆ ଫେମସ୍ ଯାଗା ଅଛି ଢେଙ୍କାନାଳରେ ସେହିଟା ଦେଖିବାକୁ ବୁଲାବୁଲି କରିବାକୁ ଭଲ ଲାଗେ